ମୋ ବ୍ୟତିତ ମୋ ପରିବାରରେ ମୋର ବାପା ମାଆ ମୋର ସ୍ତ୍ରୀ ପୁଅ ଝିଅ ସମସ୍ତେ ବଗିଚା କରିବାକୁ ଭଲ ପାଆନ୍ତି କାରଣ ବଗିଚା କଲେ ଆମେ ସେଥିରୁ ବିଭିନ୍ନ ପ୍ରକାରର ଫଳ ପାଇ ଥାଉ ଏବଂ ପନିପରିବା ପାଇ ଥାଉ ତାକୁ ଆମେ ବଜାରରେ ବିକି କିଛି କିଛି ଅର୍ଥ ଉପାର୍ଜନ କରିଥାଉ ଏବଂ ଆମର ଗୁଜୁରାଣ ମେଣ୍ଟାଇଥାଉ